ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ଶିକ୍ଷାନୁଷ୍ଠାନ ରହିଛି ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ କଲେଜ ଧନ୍ଦାମୂଳକ ସେଥିମଧ୍ୟରେ କେତେକ ସରକାରୀ କେତେକ ବେସରକାରୀ ମଧ୍ୟ ରହିଛି ସରକାରୀ ସରକାରୀ ବିଦ୍ୟାଳୟ ଗୁଡ଼ିକ ହେଲା ବିଭିନ୍ନ ପ୍ରକାର ସରକାରୀ ବିଦ୍ୟାଳୟ ଗୁଡ଼ିକ ରହିଛି ସେଥିମଧ୍ୟରୁ ହେଲା ଶକୁନ୍ତଳା ଦେବୀ ଗୋଟିଏ ନୂଆଗାଁ ପ୍ରଗତି ପ୍ରଗତିବାଦୀ ଉଚ୍ଚ ବିଦ୍ୟାଳୟ ତା'ପରେ ମଦନପୁର ବିଦ୍ୟାଳୟ ତା ତା'ପରେ ଆସିଲା ଆମର ବେସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ କ'ଣ ନା ଗୋଟିଏ ହେଲା ମିଶନ ସ୍କୁଲ ସରସ୍ଵତୀ ଶିଶୁ ମନ୍ଦିର ବୀଣାପାଣି ଶିଶୁ ମନ୍ଦିର ଇନ୍ଦିରା ପବ୍ଲିକ ତା'ପରେ ଆସିଗଲା ଆମର ସରକାରୀ ବିଶ୍ୱବିଦ୍ୟାଳୟ ଏ ମହାବିଦ୍ୟାଳୟ ମହାବିଦ୍ୟାଳୟ ଗୁଡ଼ିକ କ'ଣ ରହିଲା ଗୋଟିଏ ହେଲା ପ୍ରାଣନାଥ ମହାବିଦ୍ୟାଳୟ ତା'ପରେ ଖୋର୍ଦ୍ଧା ମହିଳା ବିଦ୍ୟାଳୟ ତା'ପରେ ଜଟଣୀ ମହାବିଦ୍ୟାଳୟ ଅରଗୁଳ ମହାବିଦ୍ୟାଳୟ ତା'ମଧ୍ୟରେ ଏ ଗଲା ଆମର ସରକାରୀ ମହାବିଦ୍ୟାଳୟ ତା'ପରେ ଆସିଲା ଆମର ବେସରକାରୀ ମହାବିଦ୍ୟାଳୟ ଗୋଟିଏ ହେଲା ସେଞ୍ଚୁରିଆନ୍ ଆଉ ଗୋଟିଏ ହେଲା ଗିଫଟିଙ୍ଗ ଆଉ ଗୋଟିଏ ହେଲା କିଟିଙ୍ଗ ତା'ପରେ ଆମର ଆସିଗଲା ବିଶ୍ଵମହାବିଦ୍ୟାଳୟ ମାନେ ସରକାରୀ ବିଶ୍ଵ ମହା ବିଦ୍ୟାଳୟ ତା ସେହି ସରକାରୀ ମହାବିଶ୍ଵବିଦ୍ୟାଳୟ ଗୁଡ଼ିକ କ'ଣ ହେଲା ନା ରମାଦେବୀ ମହାବିଶ୍ଵବିଦ୍ୟାଳୟ ଉତ୍କଳ ମହାବିଶ୍ଵବିଦ୍ୟାଳୟ ଇତ୍ୟାଦି ଏବଂ ତା'ଭିତରେ ଆମର ଆସିଗଲା କ'ଣ ନା ବିଭିନ୍ନ ପ୍ରକାର ଧନ୍ଦାମୂଳକ କାର୍ଯ୍ୟ ଯେଉଁ ବିଭିନ୍ନ ପ୍ରକାର ଧନ୍ଦାମୂଳକ କାର୍ଯ୍ୟ ବା ତାଲିମପ୍ରାପ୍ତ କେନ୍ଦ୍ର ରହିଛି ଏବଂ ଭୁବନେଶ୍ଵରର ବିଭିନ୍ନ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର ମଧ୍ୟ ରହିଛି ଏହିପରି ଶିକ୍ଷାନୁଷ୍ଠାନ ଓ ମୁଖ୍ୟ ଏହିପରି ଶିକ୍ଷାନୁଷ୍ଠାନ ଓ ସୁଯୋଗ ସୁବିଧା ମଧ୍ୟ ଆମ ଖୋର୍ଦ୍ଧା ଜିଲ୍ଲାରେ ରହିଅଛି